ଟୁର୍ନାମେଣ୍ଟ ଆୟୋଜନ ମୁଖ୍ୟତଃ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ କାରଣ ରାଜନୀତିକ ସ୍ତରରେ ମଧ୍ୟ କ୍ରିକେଟ୍ ଖେଳ ମାନେ ଗୋଟେ ଦେଶ ଗୋଟେ ଆଉ ଅନ୍ୟ ଦେଶ ଉପରେ କ୍ରିକେଟ୍ ଖେଳ ହୋଇଥାଏ କି ଗୋଟେ ରାଜ୍ୟ ଅନ୍ୟ ରାଜ୍ୟ ଉପରେ କ୍ରିକେଟ୍ ଖେଳ ହୋଇଥାଏ ସେଥିପାଇଁ ଟୁର୍ନାମେଣ୍ଟ ଆୟୋଜନ ମଧ୍ୟ ରାଜ୍ୟନିତୀକ ଗୋଷ୍ଠୀ ର ସଙ୍ଗଠନ ରେ ଆବଶ୍ୟକତା ରହିଛି ଯେପରିକି ଆମ କଲେଜ୍ରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାରେ କାର୍ଯ୍ୟକ୍ରମ ହେଇଥିଲା ଯେ ସମସ୍ତ ଖେଳରେ ସମସ୍ତେ ଛୁଆ ପାର୍ଟିସିପେଟ୍ କରିପାରିବେ ଏବଂ ଖେଳ ପାଇଁ ମୁଖ୍ୟତଃ ବେଡ଼ମିନ୍ଟନ୍ ପାଇଁ କେବଳ ଆମକୁ ଷ୍ଟାଡ଼ିୟମ୍ ଯିବାକୁ ପଡ଼ିଥିଲା ଯାହାଫଳରେ ଷ୍ଟାଡ଼ିୟମ୍ ରେ ଯାଇ ସମସ୍ତେ ବୁଲାବୁଲି କରିଥିଲେ ତାଙ୍କୁ ସେଇଟା ସେଇ ଖେଳଟାକୁ ବି ମଧ୍ୟ ଟୁର୍ନାମେଣ୍ଟ ଆୟୋଜନ ବୋଲି କୁହାଯାଇ ପାରିବ ଯାହାକି ଏଇଟା ଗୋଟେ ରାଜନୀତିକ ସ୍ତରରେ ଆମେ ରାଜନୀତିକ ଭିତ୍ତିକ ଭିତ୍ତିରେ ମଧ୍ୟ ଏହା ଆମ ପାଖକୁ ଆସିଥିଲା ସେଥିପାଇଁ ଟୁର୍ନାମେଣ୍ଟ ଆୟୋଜନ ଅଧିକ ମାତ୍ରରେ କ୍ରିକେଟ୍ କୁ ହିଁ ଗୁରୁତ୍ୱ ଦିଆଯାଉଛି ସେଥିପାଇଁ ଏହି ଟୁର୍ନାମେଣ୍ଟ ପାଇଁ ରାଜନୈତିକ ଦଳ କିମ୍ବା ଗୋଷ୍ଠି ର ଆମର ଆବଶ୍ୟକତା ରହିଛି